ଆମ ଗାଁର ଲୋକମାନେ ପିଲାମାନଙ୍କୁ କେମିତି ପୋଲିଓରୁ ରକ୍ଷା କରିବା ପାଇଁ କଅ କ'ଣ କରୁଛନ୍ତି ଏବେ ଆଗରୁ ଏ ପୋଲିଓ ରୋଗ କ'ଣ ଲୋକମାନେ ଜାଣିନଥିଲେ ଯାହା ଦ୍ବାରା ତାର ନିରାକରଣ ବି ଜାଣିନଥିଲେ ଏଇ ପୋଲିଓ ରୋଗରେ ବହୁତ ଲୋକ ଆକ୍ରାନ୍ତ ହୋଇ ହାଣ୍ଡିକେପ୍ ହୋଇଯାଉଥିଲେ ଏବଂ ମୃତ୍ୟୁବରଣ ବି ମଧ୍ୟ କରୁଥିଲେ ସରକାର ଗୋଟେ ସର୍ଭେ ଦ୍ବାରା ଦେଖିଲେ ଯେ ହଉଛି ପୋଲିଓ ରୋଗରେ ବହୁତ ଲୋକ ଆକ୍ରାନ୍ତ ହଉଛନ୍ତି ଏବଂ ମୃତ୍ୟୁବରଣ ମଧ୍ୟ କରୁଛନ୍ତି ତାପର ଠାରୁ ସରକାର ଏକ ନୂଆ ପଦକ୍ଷେପ ନେଲେ ପିଲାଟି ମାଁ ଗର୍ଭରୁ ରହିଲା ପରଠୁ ତାର ଉପଯୁକ୍ତ ଟ୍ରିଟମେଣ୍ଟ୍ ଏବଂ ଜନ୍ମ ହେଲା ପରେ ପିଲାଟିଏ ଜନ୍ମ ହେଲା ପରଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ପଲ୍ସ ପୋଲିଓ ବୁନ୍ଦା ଦିଆଯାଉଛି ଏବଂ ଟିକାକରଣ ମଧ୍ୟ କରାଯାଉଛି ଯାହାଦ୍ବାରା କି ଏହି ପୋଲିଓ ରୋଗର ବହୁତ କମ ଏବେ ଦେଖାଯାଉଛି ନ ମିଳୁନି ବି କହିଲେ ଚଳେ ଏଇଟା କରିବା ଦ୍ବାରା ସରକାର ଏଇ ପଦକ୍ଷେପ ନେବା ଦ୍ବାରା ବହୁତ ପୋଲିଓ ରୋଗ ଦେଖାଯାଉ ନାହିଁ ଏବଂ ସୁଚାରୁ ଭା ରୂପେ ଆମ ଗାଁର ପ୍ରତି ପିଲାମାନେ ପଲ୍ସ ପୋଲିଓ ବୁନ୍ଦା ଜନ୍ମରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଅଙ୍ଗନବାଡ଼ି ଦିଦି ଏବଂ ଆଶା ଦିଦି ଏଇଟାକୁ ଦିଅନ୍ତି ଯେଉଁ ପିଲା ରହିଯାଇଥାଏ ତାଙ୍କୁ ଘରେ ଘରେ ଯାଇ ମଧ୍ୟ ଦିଦିମାନେ ଏଇ ବୁନ୍ଦା ଖୋଇକିରି ଆସିଥାଆନ୍ତି